ଏଇଠି ଦିବ୍ୟାଗଙ୍କ ପାଇଁ ଭଲ ଭଲ ମେଡ଼ିକାଲ୍ କରାଯାଇଛି ଯେଉଁଠିକି ସେମାନେ ଫ୍ରିରେ ଚିକିତ୍ସା କରିପାରନ୍ତି ଏବଂ ଦିବ୍ୟାଗଙ୍କ ପାଇଁ ଯାହାର ଗୋଡ଼ ନାହିଁ ତାର ପାଇଁ ହ୍ୱିଲ୍ଚେୟାର୍ ବହୁତ ଜିନିଷ ସବୁ ସେଇଠି ଦିଆଯାଉଛି ଯାହାଫଳରେ କି ଦିବ୍ୟାଙ୍ଗମାନେ ଭାରି ସହଜରେ ଚଲାବୁଲା କରିପାରନ୍ତି ଏବଂ ତାଙ୍କ ପାଇଁ ସ୍ୱତନ୍ତ୍ର ମେଡ଼ିକାଲ୍ ଆଉ ବେଡ଼୍ ଦିଆଯାଇଥାଏ ଏବଂ ମାସ ମାସରେ ତାଙ୍କୁ କିଛି କିଛି ଜିନିଷ ଦିଆଯାଇ ଥାଏ ଯାହା'ଫଳରେ କିି ତାଙ୍କେ ଭଲ ଭାବେ ରହିପାରନ୍ତି ଏବଂ ଆଦିବାସୀଙ୍କ ପାଇଁ ମିଶା ଏଇଠି ଭଲ ଭଲ ସବୁ ଯାତ୍ରା ମାଲ୍ୟବନ୍ତ ବଡ଼ ମେଳା ଏହିସବୁ ମାନେ ଏହିସବୁ ହେଉଛି ଯାହା'ଫଳରେ ଆଦିବାସୀମାନେ ବା ବହୁତ ଖୁସିରେ ରହନ୍ତି ଏବଂ ଭଲ ଭାବେ ଚଲାବୁଲା କରନ୍ତି ଆଦିବାସୀଙ୍କ ପାଇଁ ଭାରି ଭଲ ଭଲ ସବୁ ଭଲ ଭଲ ସବୁ ନିୟମମାନେ କରାଯାଇଛି ସେମାନେ ଭଲ ଖୁସିରେ ଜୀବନଯାପନ କରି କରନ୍ତି ଏବଂ ଦିବ୍ୟାଙ୍ଗଙ୍କ ପାଇଁ ମିଶା ଭଲ ଭଲ ସବୁ ଜିନିଷମାନେ ଯୋଗାଇ ଦିଆଯାଇଛି ଯାହାଫଳରେ ସେମାନେ ମିଶା ଭଲରେ ଜୀବନଯାପନ କରିପାରନ୍ତି ଏବଂ ଖୁସିରେ ରହିପାରନ୍ତି